ହଁ କଥା କାଣା କି ତୁମେ ଯେମିତି ପେପର୍ ଦେଉଛ ଆମକୁ କଥା ହେଉଛେ ତମେ ଠିକ୍ ଟାଇମରେ ପେପର୍ ଦେଇ ପାରବାରନି ତାପରେ ଆମର ଅଫିସ୍ କାମ ଅଛି ଆମେ ଅଫିସ୍କେ ଯାଉଛୁ କେତେବେଳେ ସେ ପେପର ଜଲ୍ଦି ଟିକେ ଆଲ ଦେଇଥାନ ଯେତେବେଲେ ପଢ଼ି ବି ପାରୁନୁ ତାପରେ ମଝିରେ ମଝିରେ ନେଗ୍ଲେକ୍ଟ ଗୁଡ଼ାକ ହେଉଛେ ଭଲ ହିସାବରେ ତୁମେ ଦେବାର ନାଇଁ ବୋଇଲେ ଯେନ୍ ଜିନିଷଟା ଆମେ ତା' ମାନେ ପଢ଼ବାର କଥା ସେ ଜିନିଷଟା ଆଉ ଅଫିସରେ ସେଇଟା ପଢ଼ି ହେଉଛି କି ବୋଲେ ସେଇଟା ଆମେ ଠିକ୍ ଟାଇମରେ ପଢ଼ିନାଇଁ ପାର୍ବାର୍ ଆଉ ସେଥିର୍ଲାଗି ବୋଲିକିରି ମୁଇଁ ଅଲଗା ପେପର ଏଇଟା ତା' ସହିତ କଣ୍ଟାକ୍ଟ କରିଛି ଅଲଗା ପେପର ମଗାବାର୍ ଲାଗି

ହୁଁ ହଁ

ହୁଁ ହଁ ହଁ

ନାଇଁ କଥା କ'ଣ କି ଠିକ ଟାଇମରେ ଗୋଟେ ଜିନିଷ ଯଦି ଆମର ପାଖେ ପହଞ୍ଚି ନାଇଁ ପାରିଲା ଗୋଟେ ଆମେ ସକାଳୁ ଗୋଟେ ଖବରଟା ଆମର ଦେଖିବାର ଅଛେ ଜାଣବାର୍ ଅଛେ କି ଆମେ ଯେନ୍ ଧର ଅଫିସକେ ଯିବାର ଆଗରୁ ଆମେ କି ଘଣ୍ଟେ କି ଅଧଘଣ୍ଟା ଯେନ୍ ଆମେ ବସୁଛୁ ଆମେ ସେ ଜିନିଷଟା ଦେଖିପାରିବାର କଥା କି ଜିନିଷଟା କାଣା ଘଟଣା କାଣା କାଲି ଘଟଣା କାଣା ହେଲା ଆଜିର ଘଟଣା କାଣା ଅଛେ ସେ ବିଷୟରେ ଆମର ଜାଣିବାର ଜରୁରୀ ଅଛେ ତ ତେଣୁକରି ତମେ ତମର୍ ଦେବାର ଭିତରେ ଯେନ୍ ଡିଷ୍ଟର୍ବଟା ହେଉଛେ ଠିକ ଟାଇମରେ ଦେଇନି ପାର୍ବା ତାପରେ ଲେଟ୍ କରୁଛ ସପ୍ତାହକେ ଚାରିଦିନ ଦେଉଛ ସେ ତିନି ଚାରିଦିନ ବନ୍ଦ କରୁଛ ମୁଁ ବରଂ ଅନ୍ୟ ପେପର ସାଙ୍ଗେ ମୋତେ କଣ୍ଟାକ୍ଟ କର୍ମି

ହଁ ହଁ ହଁ ହଁ ହଁ ହଁ ହଁ ନାଇଁ ବେଶୀ ତାର ମାନେ ଲେଟ୍ ହେଉଛି ନା ହଁ ନା କଥା କାଣା ହେଉଛି କି ମୋର ମୋତେ କାଣା ଖରାପ ଲାଗ୍ଲା ନା ସେ ଜିନିଷ୍ ଯଦି ଆମେ ଭଲଭାବେ ତାର ଜିନଷଟା ଜାଣି ନାଇଁ ପାରିଲା କିଛି କରିନେଇ ପାରିଲା ଗୋଟେ ଧର ଆମେ ମାସିକ ଗୋଟେ ମାଗୁଛୁଁ ମାସେକର କଥାରେ ଆମେ ଯଦି ପାଞ୍ଚଦିନ ସାତଦିନ ଜାଣିଲା ଯେ ମାସକର କଥା ଯଦି ଟୋଟାଲ ନାଇଁ ଜାଣିଲା ବେଲେ ସେ ପେପର ମଗେଇକରି ମାନେ ମୂଲ୍ୟ କାଣା ଅଛି କି ପଢ଼ିକିରି ମୂଲ୍ୟ କାଣା ଅଛି ହୁଁ ଠିକ୍ ଅଛି ମୁଁ ତୁମର କଥା ରଖିଲି ହଉ ତୁମେ ଠିକ୍ ଟାଇମରେ ଟିକେ ପହଞ୍ଚାଇବ ହଉ ହଉ ହଉ ରଖୁଛି